ଶାଢ଼ୀଟା ଆଣିଥିଲି ଟୋଟାଲି ଭଲ ପଡ଼ିଲାନି ସେ କଲରଟା ଛାଡ଼ିଗଲା ସେ ଫୁଲଗୁଡ଼ାକ ସବୁ ଉଲୁରିଲା ଟାଇପର ହୋଇଗଲା ଆଉ ଧଡ଼ିଟା ପୁରା ଉଲୁରି ଗଲା କୁଚାମୁଚା ହୋଇଗଲା ଟୋଟାଲି ଭଲ ପଡ଼ିଲାନି